ଡେଙ୍ଗୁ ଜ୍ଵର ଓ ମ୍ୟାଲେରିଆ ଭଳି ମଶାବାହିତ ରୋଗକୁ ରୋକିବା ତ ଆମର ନିହାତି ଜରୁରୀ ତାପରେ ଆମେ ଆକୁ କେମିତି ନିରାକରଣ କରିପାରିବା ଏ ଯେଉଁ ଲୋକ ଅସନା କରୁଛନ୍ତି ନାଳ ନର୍ଦ୍ଦମା ସଫା କରୁନାହାନ୍ତି ଅଳିଆ ଆବର୍ଜନା ସବୁ ଆଡ଼େସାଡ଼େ ଫୋପାଡ଼ି ଦେଉଛନ୍ତି ତ ମଶା ନିହାତି ହେବେ ସେମାନେ ଅଣ୍ଡା ଦେବେ ତାଙ୍କ ବଂସ୍ତ ବଂଶବିସ୍ତାର କରିବେ ଓ ଲୋକମାନଙ୍କୁ ଯାଇକି କାମୁଡ଼ିବେ ତାପରେ ଲୋକ ସେଥିରେ ଡେଙ୍ଗୁ ଜ୍ଵରରେ ପୀଡ଼ିତ ହେବେ ଏବଂ ମ୍ୟାଲେରିଆ ଜ୍ଵରରେ ବି ପୀଡ଼ିତ ହେବେ ବର୍ଷକୁ ବହୁତ ଲୋକ ମରୁଛନ୍ତି ଗାଁରେ ସେମିତି ବହୁତ ଅସନା କରୁଛନ୍ତି ସହରରେ ମଧ୍ୟ ବହୁତ ଅସନା କରୁଛନ୍ତି ଆଉ ତାକୁ ଆମେ ନିରାକରଣ କରିବାପାଇଁ ତାକୁ ସଫାକରିବା ଦରକାର ଏବଂ ଶୋଇଲା ବେଳେ ମଶାରୀ ଟାଙ୍ଗିକି ଶୋଇବା ବି ଦରକାର ଆଉ ଯାହାକୁ ବି ଡେଙ୍ଗୁ ଜ୍ଵର ହୋଇଛି କି ମ୍ୟାଲେରିଆ ଜ୍ବର ହୋଇଛି ତାକୁ ଆମେ ମାନେ ଘୃଣା କରିବାନି ତାକୁ ଆମେ କେମିତି ସେବାକରିବା ସେଟା ଜାଣିବା ଦରକାର ତାକୁ ଗରମ ପାଣି ପିଇବାକୁ ଦେବା ଦରକାର ଗରମ ପାଣିରେ ତା ସାର୍ଟ୍ ଡ୍ରେସ୍ ସେଗୁଡ଼ା ସବୁ ସଫାକରିବା ଦରକାର ଆଉ କହିଆକୁ ଗଲେ ଡେଙ୍ଗୁ ଜ୍ଵର ମ୍ୟାଲେରିଆ ଯେଉଁ ଜ୍ଵରଗୁଡ଼ା ବହୁତ ମାରାତ୍ମକ ଜ୍ଵର ସେଥିରେ ବହୁତ ଲୋକବି ମରି ଯାଉଛନ୍ତି କାହିଁକିବା ମରିବେନି ବହୁତ ଅସନା ଯେଉଁ ଲୋକ କରୁଛନ୍ତି ଗାଁରେ ହେଉ ସହରରେ ହେଉ ସବୁ ପ୍ଲାଷ୍ଟିକ୍ ହେଉ କେଉଁଠି ଗୋଟେ ଯଦି ପାଣି ଗଦା ହୋଇଥିବ କି ସେ ପାଣି ସଢ଼ି ଯାଇଥିବ ସେଠି ମାଶାଗୁଡ଼ା ତାଙ୍କର ବଂଶବିସ୍ତାର କରିଦେଇଥିବେ କ'ଣ ପାଇଁ କରିବେନି ସେ ଯେଉଁ ଅସନା କରୁଛନ୍ତି ତାପରେ ଯେଉଁ ନଳକୂଅ ରହୁଛି ସେଠି ଯଦି ଆମେ ଓଦା ଜିନିଷ କିଛି ପକେଇକି ରଖିବା ବହୁତ ଦିନ ଧରି ସେ ତ ମଶା ନିହାତି ହେବେ ମଶା ନିହାତି ହେଲେ ଲୋକମାନଙ୍କୁ କାମୁଡ଼ିବେ ଲୋକପୁଣି ପୀଡ଼ିତ ହେବେ ଜ୍ଵର ହେବ ପୁଣି ତାଙ୍କୁ ଚିକତ୍ସା କରିବାକୁ ପଡ଼ିବ ଚିକିତ୍ସାରୁ ଭଲ ନହେଲେ ସେମାନେ ଯାହା ବି ହେଲେ ମୃତ୍ୟବରଣ କରିବେ ଆଉ ତାକୁ ଆମେ ରୋକିବା ବି ଦରକାର ଆଉ ତାକୁ ଆମେ ନିରାକରଣ ପାଇଁ ଆମେ ଚରିଆଡ଼େ ସଫାକରିବା ଦରକାର ଆଉ ବାରିଆଡ଼େ ଯେଉଁ ବହୁତ ଘାସ ହୋଇଥିବ କି କ'ଣ ଅସନା ହୋଇଥିବ ତାକୁ ସଫାକରିବା ଦରକାର ସଫା ନକଲେ ବହୁତ ମଶା ହେବେ ଆଉ ଏମିତି ଲୋକଙ୍କୁ ଜ୍ଵର ହେଉଥିବ ମ୍ୟାଲେରିଆ ହେଉଥିବ ଆଉ ଏମତି ନକଲେ ଲୋକମାନେ ବହୁତ ମରୁଥିବେ ତ ଏହାକୁ ମୁଁ କହିବିକି ଡେଙ୍ଗୁ ଜ୍ଵର ଓ ମ୍ୟାଲେରିଆ ଜ୍ଵରକୁ ମଶାବାହିତ ରୋଗକୁ ରୋକିବା ପାଇଁ ଆମେ ମଶାରୀ ଟାଙ୍ଗିକି ଶୋଇବା ଦରକାର ଏବଂ ଚରିଆଡ଼େ ସଫାସୁତୁରା ରଖିବା ଦରକାର ଏହା କଲେ ହିଁ ଡେଙ୍ଗୁ ଜ୍ଵର ଓ ମ୍ୟାଲେରିଆ ଜ୍ଵରକୁ ଆମେ ନିବାରଣ କରିପାରିବା